ଆମ ଭାରତର ଶିକ୍ଷା ବ୍ୟବସ୍ଥା ଅନ୍ୟ ଦେଶ ଠାରୁ ଅନୁନ୍ନତର ଅନ୍ୟ ଦେଶରେ ବଡ଼ ବଡ଼ ୟୁନିଭରସିଟି ଥିଲା ବେଳେ ଭାରତରେ ଏହାର ଅଭାବ ରହିଛି ପାଠ ପଢ଼ିବା ପାଇଁ ଭଲ ସ୍କୁଲ କଲେଜ ନାହିଁ ଯାହା ପାଇଁ ଆମକୁ ବାହାର ଦେଶକୁ ଯିବା ପାଇଁ ପଡ଼ୁଛି ଭାରତରେ ହରିଜନ କୋଟା ଆଦିବାସୀ ଚାକିରୀ କମ୍ ମାର୍କ ରଖିଥିଲେ ବି ଚାକିରୀ ମିଳୁଛି ଯାହା ଫଳରେ ସ୍କୁଲ କଲେଜ ମାନଙ୍କରେ ଭଲ ପାଠପଢ଼ା ହୋଇ ପାରୁନାହିଁ ଭଲ ମାର୍କ ରଖିଥିବା ପିଲାଙ୍କୁ ଚାକିରୀ ମିଳୁନାହିଁ ଯାହା ଫଳରେ ବେକାରୀ ବି ବଢ଼ୁଛି ପ୍ରକୃତରେ ଯିଏ ଶିକ୍ଷା ଶିକ୍ଷିତ ତାକୁ ଚାକିରୀ ମିଳିଲେ ଶିକ୍ଷା ବ୍ୟବସ୍ଥା ଉନ୍ନତତର ହୋଇପାରନ୍ତା